ବିକଶିତ ଦୁନିଆରେ ଆମର ବହୁତ କିଛି ମତାମତ ଯାହା ଫଳରେକି ଆମେ ଜନ୍ମ ହେବା ଟାଇମରେ ସେତେବେଳେ ବହୁତ ଦୂରରୁ ପାଣି ଆଣୁଥିଲେ ସେତେବେଳେ ଖାଇବାକୁ ନଥିଲା ମାନେ କାଠ ବିକିକି ଆମେ ଚଳିବାକୁଥିଲୁ ଏବେ ସରକାର ଆମକୁ ବହୁତ କିଛି ସୁବିଧା କରିଛି ରାସ୍ତା ଦେଇଛି ପାଣି ଦେଇଛି ସୋଲାର ଲାଇଟ୍ ଦେଇଛି ଆମେ ରାତିରେ ଅନ୍ଧାର ରାତିରେ ବି ଯାଉଛୁ ଖୁସିରେ ଆଲୁଅ ଭିତରେ ଆଉ ଆଜିକାଲି ଦୁନିଆ ପୁରା ଚେଞ୍ଜ ହୋଇଗଲାଣି ସରକାର ବହୁତ କିଛି କାଢ଼ିଛନ୍ତି ଯାହା ଯେମିତିକି ଆମର ମୋବାଇଲ ମୋବାଇଲ ଯେମିତି ଛୁଆ ମାନେ ପାଠ ପଢ଼ି ଜାଣୁନାହାନ୍ତି କିନ୍ତୁ ମୋବାଇଲ ତାଙ୍କେ ସବୁ କିଛି ଜାଣିଛନ୍ତି ସରକାର ଅନେକ କିଛି ସୁବିଧା କରିଦେଇଛି କିନ୍ତୁ ଆମେ ମାନେ ସେଥିରେ ତାଙ୍କ ସୁବିଧାରେ ଆମେ ଚଳିପାରୁନାହିଁ ଆଉ ଏଥିରେ ଆମର ହିଁ ଭୁଲ ରହୁଛି ଯେ ଆମେ ସରକାର ସବୁ ସୁବିଧା କଲା ପରେ ବି ଆମେ କିଛି ଉନ୍ନତିକର କାର୍ଯ୍ୟ କିଛି କରିପାରୁନାହିଁ ଯାହା ଫଳରେ କି ଆମେ ଦୁନିଆରେ ପରିବର୍ତ୍ତନ ହୋଇଛି କିନ୍ତୁ ଆମେ ନିଜେ ପରିବର୍ତ୍ତନ ହୋଇପାରୁନାହିଁ ଆମେ ସେଇ ପୁରୁଣା ଦିନରେ ହିଁ କି ଅଛୁ ସରକାର ଆମକୁ ଏତେ ସବୁ ସୁବିଧା କଲା ପରେ ବି ଆମେ କିଛି କରିପାରୁନାହିଁ ଯାହା ଫଳରେକି ଆମ ଛୁଆକୁ ଭଲ ଟିକେ ପାଠ ପଢ଼ାଇପାରୁନାହିଁ ଭଲ ସ୍କୁଲକୁ ଟିକେ ଲେଖିବାର ନାହିଁ ଏତେ ସୁବିଧା ଥାଇକି ସରକାରଙ୍କର ଛୁଆମାନେ କଥା ମାନୁନାହାନ୍ତି ଖାଲି ମୋବାଇଲ ଦେଖୁଛନ୍ତି ଆଜି କାଲି ବାପା ମା ବି କୌଣସି ଛୁଆମାନଙ୍କୁ ଲିଗାଲ ୱେରେ ପାଠ ବି ପଢ଼ାଉନାହାନ୍ତି ଯେ ଛୁଆ ତୁ ପାଠ ପଢ଼ ଆଜି ସବୁ ସ୍କୁଲରେ ଦଣ୍ଡଗତ ଉଠିଗଲା ଦଣ୍ଡଗତ ମାନେ ସରକାର ଲେଖିଲେ ଦଣ୍ଡ ମୁକ୍ତ ଅଞ୍ଚଳ ଏଣୁ କୌଣସି ସାର୍ ଦିଦି ବି ଛୁଆମାନଙ୍କୁ ବାଡ଼ାଉନାହାନ୍ତି ସେମାନେ ତାଙ୍କ ଇଚ୍ଛାରେ ଯାହା କଲେ